ଓଡ଼ିଶା ରାଜ୍ୟରେ ବହୁତ ଗୁଡ଼ିଏ ଶିଳ୍ପ କାରଖାନାମାନ ତିଆରି ହୋଇଛି ଯେଉଁଠାରେ କିି ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟରେ ଲଗାଇବାରେ ସଫଳ ହୋଇଥାନ୍ତି ଯେପରିକି ଓଡ଼ିଶାରେ ଥିବା ଶିଳ୍ପ କାରଖାନା ମଧ୍ୟରୁ ସିମେଣ୍ଟ କାରଖାନା ଷ୍ଟିଲ୍ କାରଖାନା ବହୁତ ଗୁଡ଼ିଏ ଏମିତି କାରଖାନା ଅଛି ଯେଉଁଠାରେ କିି ଓଡ଼ିଶାର ଅଗ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ପ୍ରମୁଖ ଭୂମିକା ଗ୍ରହଣ କରିଛି କୃଷି ଏକ କାର୍ଯ୍ୟ ଅଛି ଯେଉଁଠାରେ କିି କୃଷକମାନେ ନିଜର ସଫଳ ଦ୍ୱାରା ଚଳଣିରେ ବହୁତ ଭଲ ଭାବରେ ଆଗକୁ ବୃଦ୍ଧି କରିପାରୁଛନ୍ତି ଓଡ଼ିଶାରେ ଥିବା ଶିଳ୍ପ କାରଖାନାମାନଙ୍କରେ ଛାତ୍ରମାନେ ନିଜର ଆଇ ଟି ଏବଂ ଡିପ୍ଲୋମା କରି ଆଗକୁ ଉନ୍ନତି କରୁଛନ୍ତି